ଆମ ଅଞ୍ଚଳରେ ଘଟୁଥିବା ଅପରାଧ ପାଇଁ ବେକାରି ସମସ୍ୟା ଏବଂ ଦାରିଦ୍ରତା ଦାୟୀ କାମଧନ୍ଦା ନ ମିଳିବାରୁ ଶିକ୍ଷିତ ଯୁବକମାନେ ଛକ ମାନଙ୍କରେଏକାଠି ବସି ନିଶାପାଣି ପିଇ ବିଭିନ୍ନ ଅପରାଧ ଘଟାଇଥାନ୍ତି ଆଉ ଦାରିଦ୍ର୍ୟ ଦାରିଦ୍ର୍ୟରେ ଅଭାବରେ ରହିବାରୁ ଲୋକମାନେ ବହୁତ ହଇରାଣ ହୋଇଥାନ୍ତି